ଆଜିର ଦିନରେ ମହିଳାମାନଙ୍କୁ ଭୁବନେଶ୍ୱରରେ ଚାକିରି ହେଉ କି ଶିକ୍ଷା ହେଉ ଯେକୌଣସି ଦିଗରେ ଦେଖିବାକୁ ଗଲେ ମହିଳାମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ ଆଗରୁ ଯେଉଁ ଜିନିଷଟା ଭୁବନେଶ୍ଵରରେ ଲୋକମାନେ ମହିଳାମାନେ ଭୋଗୁଥିଲେ କିନ୍ତୁ ଆଜିର ଦିନରେ ସେହି ସମସ୍ୟା ନାହିଁ କାରଣ ଗୋଟିଏ ଯଦି ସ୍ତ୍ରୀ ଲୋକ ମହିଳା ସେ ଯଦି ଘର ଛାଡ଼ି ଯାଇ ଭୁବନେଶ୍ଵରରେ ରହୁଛି ତା'ର ଆରାମରେ ତାକୁ ସେଠି ଯେମିତି ହେଲେ କୌଣସି ନା କୌଣସି ଅଫିସ୍ ହେଉ ରେ ଅଫିସ୍ ହେଉ ସେଠି ଚାକିରି ଆରାମସେ ସେ ପାଇପାରୁଛି ଆଉ ଯେଉଁ ରହିଲା ଆପଣଙ୍କର ମହିଳା ସୁରକ୍ଷିତ ସୁରକ୍ଷା କଥା ମୁଁ ଯେକୌଣସି ବସ୍ରେ ଯାଆନ୍ତୁ କିମ୍ବା ଟ୍ରେନ୍ରେ ଯାଆନ୍ତୁ ସେମାନଙ୍କୁ ସ୍ଵତନ୍ତ୍ର ତାଙ୍କର ସ୍ଵତନ୍ତ୍ର ସିଟ୍ ରହୁଛି ସେ ସିଟ୍ରେ ସେମାନେ ଆରାମରେ ସୁରକ୍ଷିତରେ ଯିବା ଆସିବା କରି ପାରୁଛନ୍ତି ଆଉ ମହିଳାମାନଙ୍କର ରହିଲା ଚାକିରି କି ପାଠ ପଢ଼ିବା ପାଠ ପଢ଼ିବାରେ ବିଭିନ୍ନ ପ୍ରକାର କଲେଜ ହେଉ ଇନ୍ସଟିଚ୍ୟୁଟ୍ ହେଉ ସେଥିରେ ସେମାନଙ୍କର ପଢ଼ାଇବା ପାଇଁ ତାଙ୍କର ସ୍ଵତନ୍ତ୍ର ସିଟ୍ ରହୁଛି ଆଉ ସେମାନଙ୍କର ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ଯଦି କୌଣସି ମହିଳାର ଯଦି କେତେବେଳେ କୌଣସି ଅସୁବିଧା ହେଉଛି ତା'ହେଲେ ସେ ମଧ୍ୟ ସବୁ ପ୍ରକାରର ସୁବିଧା ତାକୁ ଯୋଗାଇ ଦିଆଯାଉଛି ତା' ପାଇଁ ମଧ୍ୟ ଲେଡିଜ୍ ପୋଲିସ୍ ଆଉ ଆମର ଲେଡିଜ୍ ପୋଲିସ୍ ତା' ସହିତ ବିଭିନ୍ନ ପ୍ରକାର ଥାନା ହଁ ଏମାନଙ୍କୁ ମଧ୍ୟ ଅବଗତ କରାଯାଇଛି ଯେମିତିକି କୌଣସି ପ୍ରକାର ମହିଳାମାନଙ୍କର ଅସୁବିଧା ନହେବା ପାଇଁ